ଆଜ୍ଞା ହଁ ଓଡ଼ିଆ ଭାଷାର ଉନ୍ନତି ହେବା ଆବଶ୍ୟକ ଅଟେ କାରଣ ଓଡ଼ିଆ ନିଜ ମାତୃଭାଷାରେ ଭାଷାରେ ଯେଉଁ ମମତା ଥାଏ ଆଉ କୌଣସି ବିଷୟରେ ନଥାଏ ଯେଉଁମାନେ ନିଜ ମାତୃଭାଷାକୁ ଜାଣି ଅନ୍ୟ ଭାଷାକୁ ଆପଣାଉଛନ୍ତି ସେମାନଙ୍କଠୁ ସେମାନଙ୍କଠୁ ବଡ଼ ମୂର୍ଖ ଏ ସଂସାରରେ କେହି ନାହାନ୍ତି କାରଣ ନିଜ ମାତୃଭାଷାରେ ଯେଉଁ ମମତା ଆଉ ସ୍ନେହ ଥାଏ ତାହା ଆଉ କୌଣସି ଭାଷାରେ ନଥାଏ ନିଜ ମାତୃଭାଷାରେ ନିଜ ମନ ବା ହୃଦୟର କଥା ଅତି ସହଜରେ ପ୍ରକାଶ ପରିପ୍ରକାଶ କରି କରିହୁଏ ତାହା ଆଉ କୌଣସି ଭାଷାରେ କରିହୁୁଏ ନାହିଁ କାରଣ ନିଜ ମାତୃଭାଷା ପିଲାଟି ଯେତେବେଳେ ଜନ୍ମ ହୁଏ ତାକୁ ପ୍ରଥମେ ନିଜ ମାତୃଭାଷା ହିଁ ଶିଖାଯାଇଥାଏ ଏବଂ ଏବଂ ସେ ଜନ୍ମ ହୁଏ ନିଜ ମାତୃଭାଷାରେ ପ୍ରଥମେ ତା ବାପା ମାଆଙ୍କୁ ଡାକିଥାଏ ଏବଂ ଏବଂ ସମାଜରେ ସେ ନିଜ ମାତୃଭାଷାରେ କଥାବାର୍ତ୍ତା ହୋଇଥାଏ ଆଉ ଯେଉଁ ଲୋକମାନେ ନିଜ ମାତୃଭାଷାକୁ ଛାଡ଼ି ଅନ୍ୟ ଭାଷା ଆପଣାଉଚନ୍ତି ସେମାନେଙ୍କଠୁ ବଡ଼ ମୂର୍ଖ ଏ ସଂସାରରେ କେହି ନାହାନ୍ତି ମୁଁ ମୁଁ ମୁଁ ଏ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଅନେକ କବି ଏବଂ ଲେଖକ ଲେଖିଯାଇଛନ୍ତି ଏବଂ ଜ୍ୱାଳାଞ୍ଜଳୀ ଦେଇଛନ୍ତି ଯେମିତିକି ଗୋପବାନ୍ଧୁ ଦାସ କବିିବର ଗୋପବାନ୍ଧୁ ଯୋଉ ଯେମିତିକି ଗୋପବାନ୍ଧୁ ଦାସ ରାଧାରାନାଥ ରାୟ ଆଦି କବି ଏବଂ ଲେଖକ ଓଡ଼ିଆ ଭାଷା ଉପରେ ବହୁ କାବ୍ୟ କବିତା ଏବଂ ଲେଖା ଲେଖିଛନ୍ତି ମୁଁ ଓଡ଼ିଆ ଭାଷା ମୁଁ ଚାହୁଁଅଛି କି ଏହି ଓଡ଼ିଆ ଭାଷାର ବହୁତ ଉନ୍ନତି ହେଉ ଏବଂ ଏହାର ଏହା ସମଗ୍ର ଓଡ଼ିଶାରେ ନୁହଁ ସମଗ୍ର ଭାରତରେ ମଧ୍ୟ ଏହି ଭାଷା ପ୍ରଚଳିତ ହେଉ ଏବଂ ଏ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଉ ଏବଂ ଏବଂ ନିଜ ମୁଁ ସମସ୍ତ ଯୁବଗୋଷ୍ଠୀମାନଙ୍କୁ ଅନୁରୋଧ କରୁଅଛି ଯେ ନିଜ ମାତୃଭାଷା ଛାଡ଼ି ଅନ୍ୟ ଭାଷାକୁ ଆପାଣନ୍ତୁ ନାହିଁ କାରଣ ନା ନିଜ ମାତୃଭାଷାରେ ଯେଉଁ ମମତା ସ୍ନେହ ଶ୍ରଦ୍ଧା ରହିଅଛି ତାହା ଆଉ କୌଣସି ଭାଷାରେ ନଥାଏ ଏବଂ ନିଜ ମାତୃଭାଷାରେ ଆପଣ ଯାହା ରୋଜଗାର କଥା ପ୍ରକାଶ କରିପାରିବେ ତାହା ଆଉ କୌଣସି ଭାଷାରେ କରିହେବ ନାହିଁ କଥାରେ ଅଛି ନିଜ ମାତୃଭାଷାରେ ଯେଉଁ ମମତା ତାହା ଆଉ କୌଣସି ଭାଷାରେ ନାହିଁ ତେଣୁ ନିଜ ମାତୃଭାଷରେ ହିଁ ସ୍ନେହ ମମତା ଏବଂ ଭଲପାଇବା ଭରିଅଛି ତେଣୁ ନିଜ ମାତୃଭାଷାକୁ କେହି ତ୍ୟାଗ କରନ୍ତୁ ନାହିଁ ଏହା ମୋର ସମସ୍ତଙ୍କୁ ଅନୁରୋଧ ଖାସ୍ କରି ସରକାରଙ୍କୁ ମୋର ଅନୁରୋଧ ଯେ ଏହି ଭାଷାର କେମିତି ଉନ୍ନତି ହେବ ତାହା ଚିନ୍ତା କରନ୍ତୁ